ହ୍ୟାଲୋ ଲିମା ରେଷ୍ଟୁରାଣ୍ଟ୍ ଖାଇବା ଅର୍ଡ଼ର୍ କରିବାର୍ ଥିଲା ଆଜି କ'ଣ ଖାଇବା ରୋଷେଇ ହେଇଛି କି ହୋଟେଲ୍ରେ ଆପଣ୍ଙ୍କର୍ ଆମ ପଡ଼ିଶାାର ଜଣେ କହୁଥିଲେ ଭଲ ଖାଦ୍ୟ ବନେଇଛନ୍ତି ହେ ବୋଲି ଆପଣ ଟିକେ ଅର୍ଡ଼ର୍ କରିପାରିବେ କି ଟାଇମ୍ ଦେବେ କି ଆଉ ମସ୍ଲାମସ୍ଲି ଅଧିକ ହେଇନଥିବ ଟିକେ ଭଲ ରୋଷେଇ ହେଇଥିବ ଆମ ଘରକୁ ଗେଷ୍ଟ୍ ଆସୁଛନ୍ତି ଆଉ କ'ଣ କ'ଣ ରୋଷେଇ ଆଇଟମ୍ ବନେଇଛି ସ୍ପେଶାଲ୍ କ'ଣ ହେଇଛି ଟିକେ ପଠେଇ ପାରିବେ କି ଟାଇମ୍ରେ ବର୍ଷାାର କହୁଥିଲେ ତ ସେଥିପାଇଁ ଟିକେ ଖବର ନେଇଛୁ ଟିକେ ଟାଇମ୍ରେ ଦେବେ ବୋଲି ଗେଷ୍ଟ୍ ଆସିବେ ଯାହା କିଛିଟା ଦେଇ ପାରିବେ ଟିକେ ବନେଇକିରି ପଠେଇବେ ତା'କୁ ଧରିକିରି ଆମେ ଟିକେ ନେଇକିରି ଆସିବୁ ସେ ପଡ଼ିଶା ଘର ଲିଜା କହୁଥିଲେ ଟିକେ ଦେଇକିରି ଆସିବୁ ଆଉ